ଦୌଡ଼ିବା ପାଇଁ ମୋର ପ୍ରିୟ ଜାଗା କହିବାକୁ ଗଲେ ଆମେ ଯେଉଁଠି ରହୁଛୁ ଆମ ରୁମ୍ ପାଖରୁ ବ୍ଲକ୍ ଛକ ପର୍ଯ୍ୟନ୍ତ ସକାଳେ ଗାଡ଼ିର ଯିବା ଆସିବା ବା ଯାନ୍ତ୍ରିକ ଯାନବାହାନର ଯିବା ଆସିବା ଟିକିଏ କମ୍ ରୁହେ ପ୍ରାୟତଃ ଜମା ରୁହେ ହିଁ ନାହିଁ ତେଣୁ ସେଇ ସମୟରେ ସକାଳ ସମୟରେ ଥଣ୍ଡା ପବନ ଏବଂ ଚିକ୍କଣ ରାସ୍ତାରେ ଦୌଡ଼ିବାକୁ ଭଲ ଲାଗେ ମୁଁ ଏକା ଦୌଡ଼ିବାକୁ ଯାଏ ନାହିଁ ମୋର ଜଣେ ଭାଇ ମୋ ସହିତ ଦୌଡ଼ିବାକୁ ଯାଆନ୍ତି ଏବଂ ଆମେ ସାଙ୍ଗ ହୋଇ ଦୌଡ଼ୁ ଦୌଡ଼ିକି ଘରକୁ ଆସୁ ଧନ୍ୟବାଦ